ଆମର ଏଠି ଗୋଟେ ପରିବା ମାର୍କେଟ୍ ଅଛି ଆଉ ସେ ମାର୍କେଟ୍ର ନାଁ ହେଉଛି ନୂଆବଜାର ଆଉ ସେଠି ବହୁତ ଭଲ ଭଲ ପରିବା ବିକ୍ରି ହୁଏ ଆଉ ବହୁତ ଆଡ଼ୁ ବହୁତ ଲୋକ ପରିବା ସେଠାକୁ ନେଇକି ଆସନ୍ତି ଆଉ ସେଠି ଏମାନେ ସବୁପ୍ରକାର ପରିବା ମିଳିଥାଏ ଏମତିକି ବନ୍ଧାକୋବି ଫୁଲକୋବି ବାଇଗଣ ବିଲାତି ଆଉ ବିଟ ଗାଜର ଆଉ ମୂଳା ସାଲ୍ଗମ୍ ଆଉ ଭେଣ୍ଡି କୁନ୍ଦୁରି ଏମିତି ବିଭିନ୍ନ ପ୍ରକାର ପରିବା ସେଠି ସବୁ ବିକ୍ରି ହୁଏ ଆଉ ସେଇସବୁ ପାଇଁ ଆମେ ପାଖେରେ ଗୋଟେ ଭଲ ମାର୍କେଟ୍ ଅଛି ସେସବୁ ପାଇଁ ବି ଆମେ ଟିକେ ବହୁତ ସୁବିଧାରେ ପରିବାପତ୍ର ଟିକେ ପାଇପାରୁ ପରିବା ବହୁତ ବହୁତ ଆଡ଼ୁ ଲୋକ ସେଠିକି ପରିବା ନେଇକି ଆସନ୍ତି ବିକ୍ରି କରିବାପାଇଁ ଆଉ ପରିବା ଭଲ ଭଲ ପରିବା ବି ସେଠି ମିଳେ ଆଉ ସେଇ ପରିବା ବିକ୍ରି କରିବାପାଇଁ ଲୋକମାନେ ଟିକେ ଅସୁବିଧାରେ ଯିବାଆସିବା କରନ୍ତି କିନ୍ତୁ ମଝିରେ ନଈ ଗୋଟେ ଅଛି ସେ ନଈପାରି ହେଇକି ଯିବାପାଇଁ ପଡ଼େ ଆଉ ସକାଳେ ଯଦି ନାଆ ପଡ଼େ ତ ସନ୍ଧ୍ୟାରେ ନାଆ ପଡ଼େ ଆଉ ଦିନସାରା ଆଉ ଯିବାଆସିବା ପାଇଁ ସେମାନେ ଟିକେ ଅସୁବିଧାରେ ଗତି କରନ୍ତି ଆଉ ସେମାନେ ସକାଳେ ଗଲେ ସନ୍ଧ୍ୟାରେ ଫେରନ୍ତି ଆଉ ଯେକୌଣସି ଲୋକ ଚାହିଁବ ଯଦି ମୁଁ ଦିନରେ ପଳେଇବି ଦିନରେ ଆସିବାପାଇଁ ସେ ଟିକେ ହଇରାଣ ହେଇଯାନ୍ତି ଆସିପାରନ୍ତିନି କାହିଁକିନା ନାଆଟା ପଡ଼ିବ ସକାଳେ ଆଉ ସନ୍ଧ୍ୟାରେ ଆଉ ଯିବାଆସିବା ପାଇଁ ଟିକେ ଅସୁବିଧା ଆଉ ଆଉ ପରିବା କଥା କହିଲେ ପରିବା ତ ସବୁକିଛି ମିଳେ ଆଉ କିନ୍ତୁ ରାସ୍ତା ଟିକେ ଏମିତି ହଇରାଣ ଯିବାଆସିବା ପାଇଁ ଟିକେ ଅସୁବିଧା